ଗ୍ୟାସ୍ ଅଗ୍ନିରେ ରୋଷେଇ କରିବା ଟିକେ କଷ୍ଟକର ହେଇଥାଏ କିନ୍ତୁ ଖାଇବା ପାଇଁ ସ୍ଵାଦିଷ୍ଟ ଏବଂ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ ଆଉ ଗ୍ୟାସ୍ରେ ଟିକେ ଜଲ୍ଦି ହୋଇଯାଏ ଆମକୁ ଏତେ କଷ୍ଟ କରିବାକୁ ପଡ଼େନି ବା ଇଣ୍ଡକ୍ସନ୍ ଚୁଲାରେ ବି ଏତେ କଷ୍ଟ କରିବାକୁ ପଡ଼େନି ଇଲେକ୍ଟ୍ରି ଦ୍ୱାରା ଇଣ୍ଡକ୍ସନ୍ ଚୁଲାର ତ ହୁଏ ଗ୍ୟାସ୍ରେ ତ ଗ୍ୟାସ୍ ଦ୍ୱାରା ହିଁ ହୁଏ କିନ୍ତୁ ଅଗ୍ନିରେ ଆମକୁ କାଠ ଯୋଗାଡ଼ କରି ଆଣିବାକୁ ପଡ଼ିବ ଚୁଲିଟା ଲଗାଇବାକୁ ପଡ଼ିବ ତାପରେ ରୋଷେଇଟା ସବୁ ଯୋଗାଡ଼ କରିକି ସାଙ୍ଗେ ସାଙ୍ଗେ ଯୋଗାଡ଼ କରିକି ତା ପଛ ତା ପଛ ଭାତ ଡାଲି ତରକାରୀ ସାଙ୍ଗେ ସାଙ୍ଗେ କରିବାକୁ ତା ସାଙ୍ଗେ ଯୋଗାଡ଼ କରିବାକୁ ପଡ଼ିବ ଆଉ ବନ୍ଦ କରି ହୁଏ ନାହିଁ କିନ୍ତୁ ଗ୍ୟାସ୍ ଚୁଲା ସାଙ୍ଗେ ସାଙ୍ଗେ କିଏ କ'ଣ କରି ବନ୍ଦ କରିକି ଆମେ ବସିପାରିବା ଇଣ୍ଡକ୍ସନ୍ ଚୁଲା ବି ସେଇଭଳିଆ ବସିପାରିବା ଆଉ କିନ୍ତୁ ସ୍ୱାସ୍ଥ୍ୟକର ହୋଇଥାଏ ଅଗ୍ନିରେ ରୋଷେଇ କରିବା ଆଉ ଅଗ୍ନିର ବି ଭଲ ଟେଷ୍ଟ ଖାଇବା ପାଇଁ ଭଲ ଲାଗେ ଆଉ ଅଗ୍ନି ବି ଲଗାଇବା ପାଇଁ ଟିକେ କଷ୍ଟକର ପଡ଼ିଥାଏ